ଯଦି ଆମ ଯଦି ଆମ ଘରେ କିଏ ଅସୁସ୍ଥ ହୁଅନ୍ତି ତେବେ ଆମେ କାଢ଼ା ବନଉଛି ଆଉ ଆଳୁ ସିଝା ଏହିସବୁ ଖାଦ୍ୟ ପତଳା ଖାଦ୍ୟ ଦଉଛି କାରଣ ଅସୁସ୍ଥ ଲୋକ ମସଲା ଦେଇକିନା ଖାଦ୍ୟ ବନେଇଲେ ତାଙ୍କର ଜିର୍ଣ୍ଣ ହେବାକୁ କଷ୍ଟ ହଉଛି ଯେପରି ଖାଲି ଗରମ ଭାତ ଲୁଣ ଦେଇକିନା ପାଣି କରିଥିଲେ ବି ଭଲ ସିଝା ସିଜା ସିଝା ସିଝା ଭାତ ଦେଲେ ବି ଭଲ ଅସୁସ୍ଥ ହେଲେ ଗରମ ଗରମ ଭାତ ସିଝା ଭାତ ଖାଇଲେ ଭଲ